ମୁଁ ଯେଉଁ ତ ଜଳଖିଆ ସବୁ ତିଆରି କରେ ବରା ବିରି ବରା ସୁଜି ବରା ବୁଟ ବରା ବୁଟ ପିଆଜି ଆଉ ପିଆଜି ଆଳୁଚପ୍ ବ୍ରେଡ଼ଚପ୍ ସିଙ୍ଗଡ଼ା ଚାଓମିନ୍ ସିଙ୍ଗଡ଼ା ରହିଲା ମସଲା ବରା ଗୁଗୁନି ମଟର ଆଳୁ ଗୁଗୁନି ଆଳୁଦମ ଆଳୁକଷା ଆଉ ଚଟଣି ରାଗ ଚଟଣି ମିଠା ଚଟଣି ଖଟା ଚଟଣି ଆଉ ମିଠା ମିଠି ବି ତିଆରି କରେ ଏଇଭଳିଆ ମୁଁ ଅନେକ ପ୍ରକାରର ତିଆରି କରେ ଆଉ ତା'ସହିତ ରଖିଛି ଝାଲମୁଢ଼ି ଝାଲମୁଢ଼ିରେ ମୁଢ଼ି ପିଆଜ ଖଟାପାଣି ଆଉ କଞ୍ଚାଲଙ୍କା ଲୁଣ ଆଉ ଆଳୁଚପ୍କୁ ଭାଙ୍ଗି କିରି ତା'ଦେହରେ ଦିଏ ସିଙ୍ଗଡ଼ାକୁ ଭାଙ୍ଗିକି ଦିଏ ମସଲା କରିକି ଏମିତି ମୁଁ ଅନେକ ପ୍ରକାର ଜଳଖିଆ ତିଆରି କରେ ସେଥିମଧ୍ୟରୁ ସମସ୍ତେ ମୋତେ ମୋର ଜଳଖିଆକୁ ପସନ୍ଦ କରନ୍ତି ବେଶୀ ବୁଟ ବରା ବୁଟ ପିଆଜି ସହିତ ଆଳୁଦମ ଆଳୁ ଘୁଗୁନି ମଟର ଆଳୁ ଘୁଗୁନି ଆଉ ରହିଲା ଆଳୁକଷା ଏଇସବୁ ଜଳଖିଆକୁ ଲୋକମାନେ ବେଶୀ ପସନ୍ଦ କରିଥାନ୍ତି ତେଣୁ ମୋତେ ବି ଲୋକମାନଙ୍କୁ ତିଆରି କରିକି ଖୁଆଇବାକୁ ଭଲ ଲାଗେ ମୋ ଦୋକାନ ବି ଟିକେ ଭିଡ଼ ହୁଏ ବେପାର ବି ଯାଇ ଭଲ ହୁଏ ଯାଇ ଦୁଇପଇସା ଆସେ ଲୋକମାନେ ପସନ୍ଦ କରିକି ସବୁଦିନ ମୋ ପାଖକୁ ଆସନ୍ତି ଆମର ଏଠି ଚାରି ପାଞ୍ଚଟା ଜଳଖିଆ ଦୋକାନ ଅଛି ହେଲେ ମୋ ଦୋକାନ ସବୁବେଳେ ଭିଡ଼ ଥାଏ କାହିଁକିନା ଲୋକମାନେ ମୁଁ ଟିକେ ଯତ୍ନର ସହକାରେ ତିଆରି କରେ ତ ଲୋକମାନଙ୍କୁ ବେଶୀ ପସନ୍ଦ ଆସେ ଆଉ